ହଁ ଆମ ଅଞ୍ଚଳରେ ବା ସମ୍ପ୍ରଦାୟରେ ଧାର୍ମିକ ପର୍ବ ପାଳନ କରିବା ପାଇଁ ସମସ୍ତେ ପ୍ରାୟ ଏକାଠି ହୋଇଥାନ୍ତି ପ୍ରତିବର୍ଷ ଆମ ଅଞ୍ଚଳରେ ଏକ ବିଶାଳ ଅଷ୍ଟ ପ୍ରହରୀ ଆୟୋଜନ ହୋଇଥାଏ ଏଠାରେ ସବୁଲୋକ ମିଶି ପରସ୍ପରକୁ ସାହାଯ୍ୟ କରି ଏହାକୁ ସୂଚାରୁ ରୂପେ ପାଳନ କରିଥାନ୍ତି ଏବଂ କେମିତି ଏହା ସୁରୁଖୁରୁରେ ଜନ କଲ୍ୟାଣକାରି କାର୍ଯ୍ୟ ଭାବେ ପରିଗଣିତ ହେବ ବା ସମାପ୍ତ ହୋଇପାରିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେଇଥାନ୍ତି ସମସ୍ତେ କାର୍ଯ୍ୟଟିକୁ ନିଜର ଭାବେ ଭାବି ଏହାର ସମସ୍ତ ଦିଗରେ ସବୁବେଳେ କାମ କରିଥାନ୍ତି